ଛୋଟ କ୍ୟାବ୍ ଏବଂ ବଡ଼ କ୍ୟାବ୍ ମଧ୍ୟରେ ଅନେକ ପାର୍ଥକ୍ୟ ଅଛି ଯେମିତିକି ଛୋଟ କ୍ୟାବ୍ରେ ଆମେ କମ୍ ଲୋକ ଯେମିତିକି ଚାରି ପାଞ୍ଚ ଲୋକ ଯାଇପାରିବ ବୋଲି ଥିଲା ବେଲି ବଡ଼ କ୍ୟାବ୍ରେ କ'ଣ ହୁଏ ନା ସେଥିରେ ବେଶୀ ଲୋକ ଦଶ ବାର ଲୋକ ଏମିତି ବସିଯାଆନ୍ତି ତ ସେହି କ୍ୟାବ୍ ମଧ୍ୟରେ ଅନେକ ଗୁଡ଼ିଏ ପାର୍ଥକ୍ୟ ଅଛି ଏବଂ କ୍ୟାବ୍ ଚଲଉଥିବା ଡ୍ରାଇଭର୍ ସେମାନଙ୍କ ମଧ୍ୟରେ ମଧ୍ୟ ଅନେକ ପାର୍ଥକ୍ୟ ଥାଏ କେଉଁ ଡ୍ରାଇଭର୍ ଭଲ କଥା ହୋଇଥାଏ ତ ଅନ୍ୟ କୌଣସି ସେମିତି କଥା ହୋଇ ନ ଥାଏ ତ ସେଥିପାଇଁ କ୍ୟାବ୍ ଡ୍ରାଇଭର୍ ଯେଉଁମାନେ ଅଛନ୍ତି ସେଇମାନଙ୍କ ମଧ୍ୟରେ ମଧ୍ୟ ଅନେକ ଗୁଡ଼ିଏ ଚିନ୍ତାଧାରା ଥାଏ ଏବଂ ସେମାନଙ୍କର ଯେଉଁ ଚିନ୍ତାଧାରା ଅଛି ସେଇ ହିସାବରେ ସେ ବହୁତ ଭଲ ହିସାବରେ ଗାଡ଼ି ଚଲାନ୍ତି